ହାଇକିଂଗ ପାଇଁ ମୋର ସବୁଠୁ ପ୍ରିୟତମ ପଦଯାତ୍ରା ହେଉଛି ଦେଓମାଳି ଯେଉଁଟା ପର୍ବତକୁ ପର୍ବତ ଉପରେ ଅଛି ଦେବମାଳି ସେଠି ସନ୍ସାଇନ୍ ମଧ୍ୟ ବହୁତ ହୁଏ ବହୁତ ଲୋକ ହାଇକିଙ୍ଗ ପାଇଁ ମଧ୍ୟ ସେଠି ଯାଇଥାନ୍ତି କାହିଁକି ସେଇଟା ଆମ ଅଞ୍ଚଳର ସବୁଠାରୁ ଫେବରାଇଟ୍ ହାଇକିଙ୍ଗ ପାଇଁ ଲୋକ ବହୁତ ପସନ୍ଦ କରନ୍ତି ଯାଆନ୍ତି ଦୁଇ ଚାରିଦିନ ରହନ୍ତି ସେଇଠି କ୍ୟାମ୍ପ୍ କରିକି ରହନ୍ତି ଏନ୍ଜୟମେଣ୍ଟ କରନ୍ତି ଏବଂ ସେଇଠି ସନ୍ସାଇନ୍ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସୂର୍ଯ୍ୟୋଦୟ ବହୁ ଦେଖିବାର ବହୁତ ଆନିନ୍ଦିତ କରେ କାହିଁ ପାହାଡ଼ ଉପରେ ଉପରେ ଅଛି ସେଇଟା ଜାଗାଟା ଲୋକମାନେ ବହୁତ ଏନ୍ଜୟମେଣ୍ଟ କରନ୍ତି ସେଇଟି ବହୁ ଦୂର ଦୂରରୁ ଲୋକମାନେ ମଧ୍ୟ ଯାଆନ୍ତି କାରଣ ସେଇଟା ବହୁତ ଫେମସ୍ ହେଇଯାଇଛି ଦେଓମାଳି କୋରାପୁଟ ଜିଲ୍ଲାରେ ଅବସ୍ଥିତ ଦେଓମାଳି ମୋ ପର୍ସନାଲ୍ ମୁଁ ମଧ୍ୟ ମୋ ଫ୍ରେଣ୍ଡ ସହିତ ହାଇକିଙ୍ଗ କରିବାକୁ ଦେଓମାଳି ଯାଇଥିଲି ଯିବା ସମୟରେ ଆମେ ବହୁତ ଏନ୍ଜୟମେଣ୍ଟ ମଧ୍ୟ କରିକି ଗଲୁ ସେଠି ଦୁଇ ଚାରିଦିନ ଚାରିଦିନ ରହିଲୁ ସେଠି ନିଜେ କ୍ୟାମ୍ପ୍ କରିକି ରୋଷେଇ କରିକି ଖାଇଲୁ ଏବଂ ପ୍ରତ୍ୟେକ ଦିନ ସୂର୍ଯ୍ୟ ଅସ୍ତ ଉଦୟ ଦେଖୁଥିଲୁ ବହୁତ ଆନନ୍ଦିତ କରୁଥିଲୁ